ଢେଙ୍କାନାଳ ଜିଲ୍ଲା ରେ ଅନେକ ପର୍ଯ୍ୟଟକ ସ୍ଥଳୀ ଅଛି ଯେଉଁଠିକି ପର୍ଯ୍ୟଟକ ମାନଙ୍କର ବହୁତ ଗହଳି ଲାଗି ରହିଥାଏ ଆଉ ସେମାନେ ବୁଲାବୁଲି କରିବା ସମୟରେ ରାତି ହୋଇଯାଏ

ଆଦି ରହିଛି ଏଠାରେ ଅନେକ ଏସି ଏବଂ ନନ୍ ଏସି ଗୃହର ସୁବିଧା ରହିଛି ଆଉ ମଧ୍ୟ ଏଠାରେ ଇଣ୍ଟର୍ନେଟ ୱାଇଫାଇ ର ସୁବିଧା ଅଛି ତେଣୁ ପର୍ଯ୍ୟଟକ ମାନେ ଦୂର ଦୁରାନ୍ତର ରୁ ଆସି ଏଠାରେ ବହୁତ ସୁବିଧା ସୁଯୋଗ ପାଇ ଆରାମ ଅନୁଭବ କରନ୍ତି